ଟେକ୍ନୋଲୋଜି ଦ୍ୱାରା ଆମେ ବହୁ ସବୁ ପ୍ରକାର ସୁବିଧା ପାଇପାରୁଛୁ ମୋବାଇଲରେ ଆମେ ଦୂର ବିଦେଶରୁ ସାଙ୍ଗ ସାଥି ମାନଙ୍କ ସହିତ କଥା ବି ହେଇପାରୁଛୁ ଦେଶବିଦେଶର କଥା ବି ଜାଣିପାରୁଛୁ ଘରେ ବି ରହିକି ଆମେ ଫୋନରେ ଦ୍ୱାରା ପଇସା ପଠାଇ ପାରୁଛୁ ବି ପାଇ ପାରୁଛୁ ଆଉ ସବୁ ପ୍ରକାର ସୁବିଧା ବି ଦେଖିପାରୁଛୁ ଜାଣିପାରୁଛୁ ଅନ୍ୟ ଦ୍ୱାରା ଅନ୍ୟକୁ ଫୋନ କରିକି ଭଲ ମନ୍ଦ ଜାଣିପାରୁଛୁ ଆଉ ପିଲା ମାନେ ବି ପାଠ ପଢିବା ପାଇଁ ସୁବିଧା ପାଉଛନ୍ତି ଯେ ସେ ଘରେ ବସିକି ବି ପାଠ ପଢିପାରୁଛନ୍ତି ଆଉ ଘରେ ବସିକି ବି ଆମେ ଦେଶ ବିଦେଶର ସବୁ ଖବର ଦେଖିପାରୁଛୁ କିମ୍ବା ଜାଣିପାରୁଛୁ ଆଉ ସବୁ ପ୍ରକାର ସୁବିଧା ହୋଇପାରୁଛି